କୃଷି କାମ ଯିଏ କରେ ତାକୁ ଆମେ କୃଷକ ବୋଲି ସାଧାରଣତଃ କହୁ ଆଜିକାଲି କୃଷକ ଦ୍ୱାରା ଶସ୍ୟ ଚାଷ କରାହେଉଛି କୋଟି କୋଟି ଲୋକ ତାକୁ ଖାଦ୍ୟ ରୂପରେ ଗ୍ରହଣ କରୁଛନ୍ତି କୃଷିର ଉନ୍ନତି କରିବା ପାଇଁ କୃଷି ଉନ୍ନତ କୃଷି ଉପକରଣ ସବୁ ଉପଲବ୍ଧ ହେଉଛି ଏବଂ ତାକୁ ଆମେ ଋଣ କରିକି ଆଣିପାରିବା କିଣିକି ଆଣିପାରିବା ଆଉ କୃଷକ ଖରା ବର୍ଷା ଶୀତ କାକର ସହିକି ଯେଉଁ କାମ କରେ ତାକୁ କେମିତି ଭଲ ଚାଷ କରିବ ସେଥିପାଇଁ ତାକୁ ଟ୍ରେନିଂ ଦେବା କଥା କୃଷକ ଟ୍ରେନିଂ କୃଷକମାନଙ୍କୁ ଟ୍ରେନିଂ ଦିଆଯିବା କଥା ଆଉ ସେମାନଙ୍କୁ କିଛି ଲୋନ୍ ଦେବାର ବ୍ୟବସ୍ଥା କରିବା କଥା ଯେଉଁମାନେ ଛୋଟ ଚାଷୀ ଯାହା ପାଖରେ ଅର୍ଥ ନାହିଁ ବଡ଼ ଚାଷ କରିବା ପାଇଁ ସେମାନଙ୍କୁ କିଛି ଲୋନ୍ ମିଳିଲେ ବା ଟଙ୍କା ଯଦି ସରକାର ତରଫରୁ ଯୋଗାଇ ଦିଆହେବ ସେମାନେ ଚାଷ ପଇସା ପାଇଲେ ତାଙ୍କ ମନ ଖୁସି ହେବ ଚାଷ କରିପାରିବେ ଏମିତି ବିଭିନ୍ନ ପ୍ରକାର ମାଧ୍ୟମ ସବୁ ରହିଛି